ଆଜ୍ଞା ନମସ୍କାର୍ ମୁଇଁ ପ୍ରୀତମ୍ ପରିତୋଷ୍ କହୁଥିଲି ଆପଣ୍ ଓଲାରୁ କହୁଥିଲେ କେଁ ଆଜ୍ଞା ଦେଖୁନ୍ ମୁଇଁ ଇଟା ଭେକେସନ୍ରେ ଅଛେଁ ଆଉ ମୁଇଁ ମୋର୍ ଫ୍ରେଣ୍ଡ୍ସ ଫ୍ୟାମିଲି ସାଙ୍ଗେ ୱେଷ୍ଟର୍ଣ୍ଣ୍ ଓଡ଼ିଶା ଟୁର୍ରେ ମତେ ଯିବାର୍ ଅଛେ ତ ଆପଣ୍ କେତେ କାଣା ଚାର୍ଜ୍ କରୁଚନ୍ ଆଉ ମୁଇଁ କାର୍ ବୁକ୍ କରୁଚେଁ ମୁଇଁ ନିଜେ ଚଲେଇକି ନେମି ମତେ ଡ୍ରାଇଭର୍ ନାଇଁ ପ୍ରୋଭାଇଡ଼୍ କର୍ବେ କେତେ କାଣା ଖର୍ଚ୍ଚ ରହୁଚେ ପର୍ କିଲୋମିଟର୍ ଟ୍ୱେଣ୍ଟି ଫାଇବ୍ ଆଜ୍ଞା ସେ ସମାନ୍ ଟ୍ୱେଣ୍ଟି ଟ୍ୱେଣ୍ଟି ଫାଇବ୍ ତ ଇନେ ବି ନଉଚନ୍ ଆପଣ୍ ଯଦି କମ୍ କଲେ ତ ମୁଇଁ ସେନୁ ନେମି ଆପଣ ଯେତ୍କି କମ୍ କରିପାର୍ବେ ସେତ୍କି ନେବେ ଡ୍ରାଇଭିଙ୍ଗ୍ ମୁଇଁ ହିଁ କର୍ମି ଆଉ ମତେ ଗୁଟେ ହପ୍ତା ଲାଗି କାର୍ଟା ଦର୍କାର୍ ଆଜ୍ଞା ଗୁଟେ ହପ୍ତା ଲାଗି କାର୍ଟା ଦର୍କାର୍ ଆପଣ୍ ହଁ ଆଜ୍ଞା ହଁ ଏଇଟିନ୍ରେ ଫିଫ୍ଟିନ୍ରେ ଆପଣ୍ ଡନ୍ କରୁନ୍ ସାର୍ ଫିଫ୍ଟିନ୍ରେ ଆପଣ୍ ଗୁଟେ କିଲୋମିଟର୍ ଫିଫ୍ଟିନ୍ ଯଦି ଡନ୍ କରୁଚନ୍ ତ ମୁଇଁ କାର୍ ସର୍ଭିସ୍ ଲାଗି ରେଡ଼ି ଆଏ ହଁ ଥ୍ୟାଙ୍କ୍ ୟୁ ସାର୍ ଡନ୍ ସାର୍ ହଁ ଫିଫ୍ଟିନ୍ ତ ମୁଇଁ ଆପଣ୍କୁ ତାରିଖ୍ ଆଉ ଡେଟ୍ କାଲି ବତେଇଦଉଚେଁ ହଁ ଠିକ୍ ଅଛେ ଆଗ୍କେ ମୁଇଁ କଣ୍ଟାକ୍ଟ୍ କର୍ମି ଆପଣ୍କୁ ଆଜ୍ଞା